ତିରିଶ ପାଞ୍ଚ ଉଣେଇଶହ ଅଠାନବେ ଚଉଦ ଛଅ ଉଣେଇଶ ଶହ ଅଶୀ ଷୋହଳ ସାତ ଦୁଇହଜାର ଦୁଇ ଅଠେଇଶ ନଅ ଦୁଇହଜାର ସାତ ଏକ ଏକ ଉଣେଇଶହ ବୟାଅଶୀ